ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି କି ମୁଁ ଆପଣଙ୍କ ଟ୍ରାଭେଲ୍ ଏଜେନ୍ସିରୁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ଏଗାରଟା ପଇଁଚାଳିଶରେ କ୍ୟାବ୍ ବୁକ୍ କରିଥିଲି କାଲି ଯିବାକୁ ରାୟଗଡ଼ା କିନ୍ତୁ ମୋର ଯେହେତୁ ଘରେ କିଛି ପ୍ରୋବ୍ଲେମ୍ ଆସିଲା ହେଲା ତ ଦେହ କାହାର ଖରାପ ହୋଇଗଲା ତ ଆମେ ଏବେ ମେଡ଼ିକାଲ୍ ଆସିଛୁ ସେଥିପାଇଁ ମୁଁ ମୋ କ୍ୟାବ୍କୁ ବାତିଲ କଲି ଆଉ ଏଥିପାଇଁ ମୁଁ ଅନ୍ଲାଇନ୍ରେ ଆଡ଼ଭାନ୍ସ୍ ପନ୍ଦରଶହ ଟଙ୍କା ପେମେଣ୍ଟ୍ କରିଦେଇଥିଲି ତ ସେଇଟା ମତେ ଫେରସ୍ତ ଦରକାର ମୁଁ ଚାହୁଁଚି ଆପଣ ଯଦି ସେଇଟାକୁ ମାନେ ମୋତେ ରିଟର୍ଣ୍ଣ୍ କରିଦେବେ ତାହେଲେ ମୁଁ ନେକ୍ସଟ୍ ଟାଇମ୍ ମାନେ ଆଉ କେବେ କୌଣସି ଡେଟ୍ରେ ମୁଁ ପୁଣିଥରେ କ୍ୟାବ୍ ବୁକ୍ କରିବି ଏବଂ ମାନେ ମୋର ଯେଉଁ ପ୍ରୋଗ୍ରାମଟା ଅଛି ତ ସେଇଟାକୁ ଆଉ ଥରେ ତ କଣ୍ଟିନ୍ୟୁ କରିବି କିନ୍ତୁ ମୁଁ ଚାହୁଁଥିଲି କି ମୋର ଫୋନ୍ ପେ କିମ୍ବା ବ୍ୟାଙ୍କ୍ ଆକାଉଣ୍ଟ୍କୁ ଆପଣ ମୋର ପଇସା ଟିକେ ଜରୁରୀ ଅଛି ତ ଆପଣ ଫେରସ୍ତ କରନ୍ତୁ